ଆମ ସରକାର ଆମ ପାଇଁ କେତେ ଯୋଜନା ବାହାର କଲେଣି ସେଇ ଭିତରୁ ହେଉଛି ଗୋଟେ ହେଲା ଆୟୁଷ୍ମାନ ଭାରତ ଯୋଜନା ଆୟୁଷ୍ମାନ ଭାରତ ଯୋଜନା ହେଉଛି ଗୋଟେ ସ୍ୱାସ୍ଥ୍ୟ ସମ୍ବନ୍ଧିତ ଯୋଜନା ଯେମିତିକି ଆମେ ଜାଣିଛୁ ଆମର ଯେତେ ଆମର ଯେଉଁ ପୃଥିବୀରେ ଆମର ଯେତେ ଆମର ଯେତେ ସବୁ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଯେତେ ବି ଆମର ଅଛି ଅସୁବିଧା ତା ପାଇଁ ଆମ ପାଇଁ ସରକାର ଗୋଟେ ଯୋଜନା ବାହାର କରିଛନ୍ତି ଯେଉଁଟାକି ଯଦି ମନେକ ଆମର ଯଦି କାହାର ଗୋଟେ ବ୍ୟକ୍ତିର ଯଦି ଦୁର୍ଘଟଣାରେ ତା'ର ମୃତ୍ୟୁବରଣ ହୋଇଯାଇଛି ବା କିଛି ବି ତାକୁ ଗୋଟେ ସ୍ୱାସ୍ଥ୍ୟ ଜନିତ କିଛି ସମ୍ବନ୍ଧୀୟ ତା'ର କିଛି ବି ଯଦି ତାକୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଛି ସେଇଥିପାଇଁ ତାକୁ ଗୋଟେ ତିନି ଗୋଟେ ବର୍ଷରେ ତାକୁ ତିନି ବା ଚାରି ଲକ୍ଷର ଗୋଟେ ଗୋଟେ ତାକୁ ପଇସା ତାକୁ ପ୍ରାପ୍ତିହୁଏ ଜେଉନଟାକି ସେ ଲାଭ ଉଠାଏ ଏଇ ଯୋଜନା ମଧ୍ୟରୁ ସିଏ ତା ପାଇଁ ଗୋଟେ କାର୍ଡ଼୍ ମଧ୍ୟ ରହିଥାଏ ଯେଉଁଟାକି ଆମେ ତାକୁ ଆୟୁଷ୍ମାନ ଭାରତ ଯୋଜନା କାର୍ଡ଼୍ ଯେଉଁଟା କି ରହିଲେ ଯାଇକି ତମେ ଏ ଯୋଜନାର ଲାଭ ଉଠେଇପାରିବ ସେଇଥିପାଇଁ ସମସ୍ତ ବ୍ୟକ୍ତିଙ୍କୁ ଏହି କାର୍ଡ଼୍ଟିକୁ ନିହାତି ରଖିବା ଦରକାର ଯାହାଫଳରେ ସେମାନେ ଏଇ ଯୋଜନାର ଯେତେ ସବୁ ଫା ଯେତେ ସବୁ ଲାଭ ଅଛି ସେଇଟା ଉଠେଇପାରିବେ